ଯଦି ମୋତେ କେହି ପଚାରନ୍ତି ଓଡ଼ିଶାର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ କେଉଁଟା ତାହେଲେ ମୁଁ ମନ୍ଦିର ହିସାବରେ ପ୍ରଥମତଃ କୋଣାର୍କକୁ କହିବି କାରଣ କୋଣାର୍କ ହଉଛି ୟୁନେସ୍କୋ ଦ୍ଵାରା ୱାର୍ଲଡ଼ ହେରିଟେଜ ସାଇଡ଼ ଘୋଷଣା କରାଯାଇଛି ଏହାପରେ ମନ୍ଦିରପାଇଁ ମୋର ଦ୍ୱିତୀୟ ମନ୍ଦିର ପାଇଁ ଜାଗା ରହିବ ପୁରୀ ଜଗନ୍ନାଥ ମନ୍ଦିର ଯେଉଁଠାରେ ଆମ ତିନି ମହାପ୍ରଭୁ ପୂଜା ପାଉଛନ୍ତି ଜଗନ୍ନାଥ ବଳଭଦ୍ର ଶ୍ରୀଜଗନ୍ନାଥ ବଳଭଦ୍ର ଏବଂ ମାଁ ସୁଭଦ୍ରା ଏହା ସହିତ ଯଦି ମନ୍ଦିର ଛଡ଼ା ଆମେ ସିବିଚକୁ ଦେଖିବା ତାହେଲେ ବେଳାଭୂମିକି ଦେଖିବା ତାହେଲେ ଆମେ ପୁରୀବେଳାଭୂମିକୁ ଧରିପାରିବା ପୁରୀବେଳାଭୂମି ଏକ ବହୁତ ଫେମସ ପର୍ଯ୍ୟଟନସ୍ଥଳୀ ଅଟେ ତାସହିତ ଚିଲିକା ଏବଂ ଗୋପାଳପୁର ଇତ୍ୟାଦି ମଧ୍ୟ ପର୍ଯ୍ୟଟନସ୍ଥଳୀ ଅଟେ ଓଡ଼ିଶାରେ ଏହାଛଡ଼ା ଅଭୟାରଣ୍ୟ ମଧ୍ୟ ବିଭିନ୍ନ ପ୍ରକାର ଦେଖିବାକୁ ମିଳେ ଯେପରିକି ଶିମିଳିପାଳ ଅଭୟାରଣ୍ୟ ଯେଉଁଠାରେ ବାଘ ଦେଖିବାକୁ ମିଳେ ଏହାସହିତ ଆପଣ ଦେଖିବେ ଭିତରକନିକା ତାହାଲେ ଭିତରକନିକାରେ କୁମ୍ଭୀର ଅଭ୍ୟାୟାରଣ୍ୟ ଅଛି ଯେଉଁଟିକି ବିଭିନ୍ନ ପ୍ରକାର କୁମ୍ଭୀର ଦେଖିବାକୁ ମିଳେ ଯାହା ଓଡ଼ିଶାରେ ଏକ ଫେମସ ପର୍ଯ୍ୟଟନସ୍ଥଳୀ ଅଟେ